ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ ଅଟେ ଏଠାରେ କୃଷି ହେଉଛି ଆମର ପ୍ରମୁଖ ବା ପ୍ରଧାନ ଚାଷ ଯାହା ଯାହାଦ୍ୱାରା ଆମ ଘର ପରିବାର ଚଳେ ଆଉ ଓଡ଼ିଶାରେ କୃଷି ଚାଷ ପ୍ରାୟତଃ ସମସ୍ତ ଲୋକ କରନ୍ତି ଓଡ଼ିଶାରେ ଏତେ ବି ଲୋକ ପାଠୁଆ ନୁହଁନ୍ତି ତେଣୁ ସେମାନେ ଚାଷ କରି ନିଜର ଦୈନନ୍ଦିନ ଜୀବନ ଏବଂ ନିଜ ପରିବାରର ପେଟ ପୋଷନ୍ତି ସେମାନଙ୍କର ଜୀବିକା ହେଉଛି କୃଷି କୃଷି ଦ୍ୱାରା ସେମାନଙ୍କ ଘରେ ରୋଷେଇ ହୁଏ ଏବଂ କୃଷି ହେଉଛି ଓଡ଼ିଶାର ମୁଖ୍ୟ ଏବଂ ପ୍ରଧାନ ବ୍ୟବସାୟ କୃଷି ବ୍ୟବସାୟ ହେଉଛି ଓଡ଼ିଶାର ପ୍ରମୁଖ ମୂଳ ଏବଂ ମୌଳିକ ବ୍ୟବସାୟ ଏବଂ କୃଷି ଦ୍ୱାରା ଆମ ରାଜ୍ୟ ଓଡ଼ିଶାରେ ପ୍ରାୟତଃ ସମସ୍ତ ଲୋକ ସମସ୍ତ ପୁରୁଷମାନେ ଚାଷ ଦ୍ୱାରା ହିଁ ବଞ୍ଚନ୍ତି ଓଡ଼ିଶାରେ ପ୍ରାୟତଃ ସମସ୍ତ ଘର ଘରେ ଜଣେ ଜଣେ ଚାଷୀ ଅଛନ୍ତି ସେମାନେ ଚାଷ ଦ୍ୱାରା ନିଜର ଘର ପରିବାର ଚଳାନ୍ତି ଏବଂ ଚାଷ ହେଉଛି ତାଙ୍କର ମୌଳିକ ଆଧାର ଚାଷ ଦ୍ୱାରା ଆମେ ଆମ ଦେଶ ରାଜ୍ୟ ସମସ୍ତଙ୍କ ରାଜ୍ୟର ଏବଂ ଆମ ଦେଶର ଘର ଘର ଏବଂ ଭାଇ ଭାଇ ଭିତରେ ଆମେ ଚାଷ ଦ୍ୱାରା ହିଁ ସେମାନଙ୍କର ପେଟ ପୋଷିଥାଉ ଚାଷୀ ହେଉଛି ଚାଷ ହେଉଛି ଆମ ଦେଶର ମୂଳ ଆଧାର ଏବଂ ଓଡ଼ିଶାର ଚାଷ କାର୍ଯ୍ୟ ଏବଂ ଓଡ଼ିଶାର ଚାଷ ବ୍ୟବସାୟ ବହୁତ ଅଧିକ ଓଡ଼ିଶାରେ ଆମର ଚାଷ ପାଇଁକା ଗୋଟେ ଲୋନ୍ ଅଛି କୃଷି ଲୋନ୍ ସେଥିପାଇଁକା କୃଷି ଲୋନ୍ ଆଣି ଆମେ ଚାଷ କାର୍ଯ୍ୟରେ ଆମ ଚାଷ ବ୍ୟବସାୟରେ ଲଗାଇ ଥାଉ କିମ୍ବା ଆମେ ଆମର ଓଡ଼ିଶାରେ ବହୁତ ପ୍ରକାର ଚାଷ ପାଇଁ ସୁବିଧା ଅଛି ଜଳ ଜଳସେଚନ ପାଇଁକା ବ୍ୟବସ୍ଥା ଅଛି ଏବଂ ଆମ ରାଜ୍ୟରେ ଜଳସେଚନ ପାଇଁକା ଆମ ରାଜ୍ୟ ସରକାର ବହୁତ ପ୍ରକାର ସୁବିଧା କରିଛନ୍ତି ଏବଂ ଚାଷୀ କିପରି ଭଲରେ ରହିବେ ସେଥିପାଇଁ ବି ବହୁତ